ଆମର୍ ବରଗଡ଼ ଜିଲ୍ଲାନ ବହୁତ ଗୁଡ଼ାଏ ସାଂସ୍କୃତିକ ପର୍ବମାନେ ଅଛି ଆମର ଆଞ୍ଚଲିକ୍ ପର୍ବପର୍ବାଣୀମାନ ବି ଅଛେ ଆଉ ସେଇଟା ବହୁତ ଧୂମଧାମରେ ଆମେ ପାଲନ କରସୁଁ ଆଉ ଆମର୍ ସେ ଭିତରେ ଦୀପାବଲି ଗୁଟେ ହୋଲି ଗୁଟେ ସଂକ୍ରାନ୍ତି କାଲିପୂଜା ରଥଯାତ୍ରା ପୁଷୁପୁନେଇଁ ନୂଆଖାଇ ବିଭିନ୍ନ ପ୍ରକାର ଆମର୍ ଆଞ୍ଚଲିକ୍ ପରମ୍ପରା ଅଛେ ଆଉ ଆମେ ତ ନୂଆଖାଇକେ ବହୁତ ବଢ଼ିଆ ପାଲନ କରସୁଁ ସମସ୍ତେ ଘରେ ଯିଏ ଯାହାର ଯେନ୍ ବି ଥିବା ସେଦିନେ ଘରକେ ଆସିକିରି ସମସ୍ତେ ଗୁଟେ ଜାଗାରେ ରହିକିରି ଆମେ ଏକାସାଙ୍ଗେ ଖାଇକିରି ନୂଆଖାଇ ଜୁହାର ବୋଲି ଗୋଟେ ଆମର ପ୍ରଥାଟେ ରଖିଛୁ ସମସ୍ତେ ସମସ୍ତଙ୍କୁ ଜୁହାର ଭେଟିକିରି ବର୍ଷକ ଥରେ ବହୁତ ଖୁସି ମନାସୁଁ ପୁଷୁପୁନେଇଁରେ ସମସ୍ତେ ଯିଏ ଯନ ଥିବା ଆସିକିରି ଆମେ ଗୋଟେ ଜାଗାରେ ରହିକିରି ଆମେ ଆରାମରେ ବହୁତ ଖୁସିରେ ମିଠା କେକ୍ ବନେଇକିରି ଖାଇସୁଁ ଆମର୍ ଗୋଟେ ରଥଯାତ୍ରା ସେଇଟା ପଶ୍ଚିମ ଓଡ଼ିଶା ପୁରୀ କହେସନ୍ ଯାଇଁକି ବହୁତ ସଂଖ୍ୟାରେ ସେ ବହୁତ ସୁନ୍ଦର ସେ ଆମର ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ହେସିସେନୁ ବହୁତ ଲକ୍ଷଲକ୍ଷ ଲୋକ୍ ସେନ ଭିଡ଼୍ ହେସନ୍ ତାପରେ ଆମର୍ ମକର ସଂକ୍ରାନ୍ତି ପ୍ରତ୍ୟେକ ସ ଆମର ବର୍ଷ ମକର ସଂକ୍ରାନ୍ତି ଯେଉଁ ଜୋରସୋରରେ ବିଭିନ୍ନ ଜାଗାରେ ବହୁତ ସୁନ୍ଦର ହିସାବରେ ପାଲନ କରାଯାଏସି ନାଚ୍ କୀର୍ତ୍ତନ ପାଲା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମମାନ ବି ଆମେ ଏଇ ମକର ସଂକ୍ରାନ୍ତିରେ ଦେଖବାର୍ କେ ପାଇସୁଁ ବହୁତ କଳାକାରମାନେ ବହୁତ ବଲିଉଡ଼ ହଲିଉଡ଼ କଳାକାରମାନଙ୍କୁ ବି ଆମେ ଡ଼ାକସୁଁ ଅଇନୁ ଆମେ ଦେଖବାକେ ପାଇସୁଁ ଆଉ ଦୀପାବଲି ତ ବହୁତ ବଢ଼ିଆ ଧୁମଧାମରେ ଆମର ପାଲନ କରାହେସି ବରଗଡ଼ରେ ଧନୁଯାତ୍ରା ତ ଆମର ବହୁତ ଆକର୍ଷଣୀୟ ଯେନଟା କି ଆମର ଦେଶ୍ ବିଦେଶରେ ତାର ପ୍ରଚାର ପ୍ରସାର ସବେ ଦେଖିଛନ୍ ଆଉ ସମସ୍ତେ ଭଲ ପାଇସନ୍ ଆମର ପର୍ବପର୍ବାଣୀ ବହୁତ ଉଚ୍ଚକୋଟୀର ହେ